ହଁ କୁହନ୍ତୁ ମ୍ୟାଡ଼ାମ୍ ମ୍ୟାଡ଼ାମ୍ ଗାଡ଼ି ମଟର ଟିକିଏ ଅସୁବିଧା ଅଛି ଗାଡ଼ି ମଟର ଦୁଇ ଚାରିଟା ଖଣ୍ଡେ ମଗେଇଛୁ ଗାଡ଼ି ଆସିଲେ ଆପଣଙ୍କ ପାଖକୁ ଯେମିତି ଯିବା କଥା ପାଣି ସେମିତି ଯିବ ଆଉ ମ୍ୟାଡ଼ାମ୍ ନିଜେ କେମିତି ନେବି ଗାଡ଼ି ମଟର ଅସୁବିଧା ଅଛି ଗାଡି ମଟର ମଗେଇବି ଗାଡି ନୂଆ ଗାଡ଼ି ମଟର ଆସିଲେ ଆପଣଙ୍କ ପାଖକୁ ଯେମିତି ଯିବା କଥା ସେମିତି ପାଣି ନେଇକି ଦେବୁ ଆଜ୍ଞା ଆଜ୍ଞା ଆଜ୍ଞା ମ୍ୟାଡ଼ାମ୍ ଦେଖିକି ଆପଣ ଯେମିତି ଦେବା କଥା ସେମିତି ଦେବୁ ମ୍ୟାଡ଼ାମ୍ ଗାଡ଼ିର ଅସୁବିଧା ଥିଲା ମ୍ୟାଡ଼ାମ୍

ଆଜ୍ଞା ଆମ ଗାଡ଼ିର ସୁବିଧା ହୋଇଗଲେ ଆମେ ଯେମିତି ଦେଉଥିଲୁ ସେମିତି ଦେଇଦେବୁ ଆଉ ହଉ ହଉ ଠିକ୍ ଅଛି